ମୁଁ ଢେଙ୍କାନାଳ କପିଳାସ ଯାଇଥିଲି ସେଇଠି କିଛି ସମୟ ପାଇଁ ମୋ ନେଟୱାର୍କ୍ ଆଭେଲେବୁଲ୍ ହେଲାନି ଯେଉଁଥିପାଇଁ କି ମୁଁ ଫୋନ୍ କାହାକୁ କରିପାରିଲିନି ଓ ଅଲଗା ଲୋକଙ୍କ ସାଙ୍ଗରେ ସମ୍ପର୍କରେ ରହିପାରିଲିନି ବହୁ ଉଚ୍ଚକୁ ଚାଲି ଯାଇଥିବାରୁ ନେଟୱାର୍କର ଅସୁବିଧା ସମ୍ମୁଖୀନ ହୋଇଥିଲି